ଡିଜିଟାଲ ମାଧ୍ୟମରେ ଆମର କଳା ପ୍ରଦର୍ଶନ କରିପାରିବା ଯେମିତି ଆମେ ବିଭିନ୍ନ ପ୍ରକାର ଥ୍ରୀ ଡ଼ି ପେଣ୍ଟିଂ କରିପାରିବା ସେହି ପେଣ୍ଟିଂ ଅଦ୍ଭୁତ ଏବଂ ତାହା ଅତି ଆକର୍ଷଣୀୟ ଡିଜିଟାଲ କଳା ମାଧ୍ୟମରେ ଆମେ ବିଭିନ୍ନ ପ୍ରକାର ର ଛବି ଆଙ୍କିପାରିବା ଏବଂ ତାହା ମନୁଷ୍ୟ ଭଲ ଦିଶିଥିବ ତାହାଦ୍ୱାରା ସବୁ ଠିକ୍ ପରିମାଣରେ ବା ତାହା ସେମିତି ହିଁ ଜଣା ପଡ଼ୁଥିବ ଡିଜିଟାଲ କଳା ମାଧ୍ୟମରେ ଆମେ ବିଭିନ୍ନ ପ୍ରକାର ଫଟୋ ଆଙ୍କିପାରିବା ଥ୍ରୀ ଏଡି ମାଧ୍ୟମରେ ତାହା ସ୍ଵୟଂ ସେମିତି ହି ମଧ୍ୟ ଜଣାପଡ଼ୁଥିବ ଯେମିତିକି ଚିତ୍ରଟି ଦିଶୁଥିବ ଏବଂ ତାହା ମନୁଷ୍ୟ ପରି ତାହା ସାମ୍ନାରେ ଥିବ ଡିଜିଟାଲ କଳା ହେଉଛି ବିଭିନ୍ନ ପ୍ରକାର କଳା ମାଧ୍ୟମରେ ଏକ କଳା ସେହି କଳା ମାଧ୍ୟମରେ ଆମେ ଛବି ଆଙ୍କିପାରିବା ଛବିଟି ଅତି ଆକର୍ଷଣୀୟ ଦେଖାଯାଏ ଏବଂ ଛବିଟି ଅତି ସୌନ୍ଦର୍ଯ୍ୟ ଏବଂ ସୁନ୍ଦର ଜଣାପଡ଼େ ସେଥିପାଇଁ ଆମେ ସେହି କଳା ମାଧ୍ୟମରେ ବିଭିନ୍ନ ପ୍ରକାର ଛବି ଆଙ୍କିବା ଯେଉଁଥିରେକି ମନୁଷ୍ୟ ତାହାକୁ ଦେଖିବା ପାଇଁ ଆକର୍ଷଣୀୟ ଏବଂ ତାହା ଦେଖିବାକୁ ଅତି ସୁନ୍ଦର ତେବେ ତାର ଚାହିଦା ଅଧିକ ଏବଂ ଡିଜିଟାଲ କଳା ମାଧ୍ୟମରେ ଆମେ ବିଭିନ୍ନ ପ୍ରକାର ଚିତ୍ର ଆଙ୍କିପାରିବା ଯେମିତିକି ଛବି ଆଙ୍କିଲା ପରି ତାହା ଭଲ ନ ଲାଗିଲେ ମଣିଷମାନେ ତାକୁ ଏଡ଼େଇ ଦିଅନ୍ତି ହେଲେ ଥ୍ରୀ ଏଚ ଡି ମାଧ୍ୟମରେ ଆମେ ଯଦି ଚିତ୍ର ଆଙ୍କିପାରିବା ତାହା ଅତି ସୁନ୍ଦର ଏବଂ ତାହା ଅତି ଖୁବ୍ କମ୍ ସମୟରେ ମଧ୍ୟ ଆଙ୍କି ହେବ ତେଣୁ ଡିଜିଟାଲ କଳା ମାଧ୍ୟମରେ ଆମେ ବିଭିନ୍ନ ପ୍ରକାର ଛବି ଆଙ୍କିପାରିବା ଏବଂ ଚିତ୍ରଟି ଅତି ଆକର୍ଷଣୀୟ ଏବଂ ରୋମାଞ୍ଚନିକ ଦେଖାଯାଏ